ଗଛ ମଧ୍ୟ ଜୀବନଧାରଣ ପାଇଁ ନିହାତି ଆବଶ୍ୟକ ସେଥିପାଇଁ ଆମ ଅଞ୍ଚଳର ଲୋକମାନେ ମଧ୍ୟ ଏହାକୁ ହୃଦୟଙ୍ଗମ କରି ଆମ ଅଞ୍ଚଳରେ ଯେଉଁସବୁ ପଡ଼ିଆ ଥିଲା ଆ ସେ ଆଉ ଗୋଚର ଜମି ଥିଲା ସେଇଟାରେ ମଧ୍ୟ କେତେଗୁଡ଼ିଏ ଜନସାଧାରଣ ସେମାନଙ୍କ ନିଜ ତରଫରୁ ମଧ୍ୟ ଗଛ ଲଗାଇଛନ୍ତି ଆଉ ସେଇ ଗଛ ଲଗାଇବା ଭିତରେ ସେମାନେ ମଧ୍ୟ ମୃତ୍ତିକା ସଂରକ୍ଷଣ କରିପାରିଛନ୍ତି ଆଉ ବୃକ୍ଷରୋପଣ କରିଛନ୍ତି ଆଉ ସେଇ ଯେଉଁ ବୃକ୍ଷ ବିଭିନ୍ନ ଅ ପାଖରେ ଥିବା ବିଭିନ୍ନ ଆବାସ ବା ବିଭିନ୍ନପ୍ରକାର ଘରକୁ ମଧ୍ୟ ଛାଇ ଯୋଗାଇଛି ପବନ ଯୋଗାଇଛି ଏବଂ ଅମ୍ଳଜାନ ମଧ୍ୟ ଯୋଗାଇଛି ତେଣୁ ଏଥିପାଇଁ ମଧ୍ୟ ସରକାରଙ୍କ ତରଫରୁ ବେଳେବେଳେ ବିଭିନ୍ନପ୍ରକାର ପଦକ୍ଷେପ ହୋଇଛି ଯଥା ଗଛ ଲଗାଇବା ଆଉ ମୃତ୍ତିକା ସଂରକ୍ଷଣ କରିବା ହେଉଛି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ତେଣୁ ଗଛ ଲଗାଇବା ଏକ ମହାନ କାମ ବୋଲି ସମସ୍ତେ ଲୋକ ବିବେଚନା କରନ୍ତି